ହ୍ୟାଲୋ ଭାଇ ଆଉ କେବେ ସୁରାଟ ଯାଉଛନ୍ତି ଆମର ଆଗକୁ ଗୋଟେ ବାହାଘର ଥିଲା ଯେ ଆଉ ଶାଢ଼ୀ ଆଉ ଶାଢ଼ୀ କପଡ଼ା ଏମିତି ଡ୍ରେସ୍ ଆଉ ଚାରିଶହ ମାନେ ଦୁଇଶହ ପନ୍ଦର ଶାଢ଼ୀ ଏମିତି ସବୁ ଥିଲା ଦରକାରେ ଆଉ କେବେ ଯାଉଛ ସେଇଥିପାଇଁ ତ ମୁଁ ହଉଛି କହୁଛି ଆପଣଙ୍କ ସହିତ ଯିବା ପାଇଁ ଆଉ କେମିତି ଆଗକୁ ବାହାଘରଟା ଅଛି ସେଇଆଡ଼େ ତ ସବୁ ଶସ୍ତା ତମର ତ ଚିହ୍ନା ପରିଚୟ କମ ରେଟ୍ରେ ବି ମିଳିବ ଆଉ ମୁଁ ସେଇଥିପାଇଁ ଆଉ ମତେ ଟିକିଏ କିଣେଇଦବ ବୋଲି ମୁଁ ସେଇଥିପାଇଁ କଲ୍ କରିଛି

ଆଉ କେମିତି ଯିବା କେମିତି ଯିବା ଆଉ ଭଲ କପଡ଼ା ନା ହଁ ଆଉ ମାନେ କେତେ ପଇସା ନେଲେ ହବ ହଉ ଠିକ୍ ଅଛି ମୁଁ ଅଧିକ ଟିକେ ବଢ଼େଇକି ଅଧିକ ଆମାଉଣ୍ଟ ବଢ଼େଇକି ଟିକେ ନେଇଥିବି ଆଉ ଆଉ ଟିକେ ଭଲ ମାନେ ଲୁଗା ଟିକେ ଭଲ ଡିଜାଇନ୍ର ଟିକେ ଅଲଗା ଅଲଗା ଭଲ ଡିଜାଇନର ଯେମିତି ଝିଅମାନଙ୍କୁ ଦବା ପାଇଁ ଆଉ ଅଲଗା ଅଲଗା କଲର୍ ଟିକେ ଯେମିତି ଏବେକାର ଯେମିତି ଶାଢ଼ୀ ସବୁ ବାହାରୁଛି ସେହିପରି ଶାଢ଼ୀ ଟିକେ ଦରକାର

ଆଉ ହଉ ଆପଣ କହିଲେ ମୁଁ ହଉ ଆଗାମୀ ଯେଉଁ ଦିନରେ ଯିବେ ଡେଟ୍ରେ ମତେ କହିଲେ ମୁଁ ରେଡ଼ି ହେଇକି ପଇସା ଠିକ୍ କରିଥିବି ଆଉ ଯିବା ଆଉ ହଁ ହଁ ଭାଇ ରଖନ୍ତୁ ଆଉ ମୁଁ ପଇସା ରେଡ଼ି କରେଇଁ ଆଗାମୀ ଡେଟ୍ରେ ଯିବା ଆଉ ହଉ ହଉ ହଉ